ପଶୁପାଳନ ତ ପ୍ରାୟତଃ ସମସ୍ତେ ଗାଁ ଗହଳିରେ କରୁଛନ୍ତି କିନ୍ତୁ ତା ସହିତ ପଶୁପାଳନ ସହିତ ମଧ୍ୟ ଲୋକମାନେ ନିଜ ବାଡ଼ି ବଗିଚାରେ ଛୋଟ ମୋଟ ଚାଷ କରିପାରିବେ ମଞ୍ଜି ବୁଣିକିନା ଗଛ ଲଗେଇକି ପରିବା ଚାଷ ଯେମିତିକି ବାଇଗଣ ଟମାଟୋ ଆଉ ଭେଣ୍ଡି ଏସବୁ ଲଗେଇ ପାରୁଛନ୍ତି ନିଜ ବାଡ଼ିରେ ଲୋକମାନେ ପାର୍ଶ୍ୱ ବ୍ୟବସାୟ କହିଲେ ନିଜ ବାଡ଼ିରେ ଏଇସବୁ ଲଗାଇକି ତା ସହିତ ପଶୁପାଳନ ସହିତ ଲୋକମାନେ କୁକୁଡ଼ା ପାଳନ କରୁଛନ୍ତି ଛେଳି ରଖୁଛନ୍ତି ଆଉ ପାର୍ଶ୍ଵ ବ୍ୟବସାୟ କଲେ ପରିବା ଚାଷ କରିପାରିବେ ଛତୁ ନିଜ ବାଡ଼ିରେ ଆଧୁନିକ ଉପାୟରେ ଛତୁ ଚାଷ ମଧ୍ୟ କରିପାରିବେ ବାଡ଼ି ବଗିଚାରେ ପରିବା ଚାଷ କରିଲେ ବ୍ୟବସାୟ ଭଲ ହେଇପାରିବା ଆଉ କ୍ଷୀର ମାଂସ ଅଣ୍ଡା ଏଥିରୁ ତ ଭଲ ବ୍ୟବସାୟ ହୁଏ ଆଉ ପରିବାରେ ବି ଆଜିକାଲି କିଛି କମ ନୁହେଁ ଯେ ପରିବାରୁ ଭଲ ବ୍ୟବସାୟ ହୋଇପାରିବ ନାହିଁ ପରିବା ଚାଷରେ ବି ବହୁତ ଚାଷୀ ଘରୋଇ ଚାଷୀ ବହୁତ ଲାଭବାନ ହେଉଛନ୍ତି ଯିଏ ବି ପରିବା ଚାଷ କରିବେ ସଠିକ୍ ଭାବରେ ଚାଷର ପ୍ରଣାଳୀରେ ଶିଖିକି ଜାଣିକି ଚାଷ କରିଲେ ଠିକ୍ ଉତ୍ପାଦନ କରିପାରିବେ